ଆମ ଅଞ୍ଚଳରେ ଜମି କ୍ରୟ ଓ ବିକ୍ରୟ କରିବା ସମୟରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ଯେମିତିକି ଯେଉଁ ଜମି ଆମେ କିଣିବାକୁ ଚାହୁଁଛୁ ସେ ମାଲିକ କ'ଣ କରିଥିବ ନା ସେ ଜମିକୁ ଦୁଇ ବା ତିନିଥର ପ୍ରଥମରୁ ଆଉ କାହାକୁ ବିକ୍ରି କରିଦେଇଥିବେ ସେ ବେଆଇନ ଭାବରେ ସେ ଜମିକୁ ଆମକୁ ଆଉ ଥରେ ବିକ୍ରି କରିବାକୁ ଚେଷ୍ଟା କରନ୍ତି ଓ ଜମିର ଯେତିକି ରେଟ୍ ରହିଥାଏ ତା ଠାରୁ ଅଧିକ ବଢ଼େଇକି ମଧ୍ୟ କହିଥାନ୍ତି ଯାହାକି ଆମକୁ କିଣିବା ସମୟରେ ବହୁତ ଅସୁବିଧା ହୋଇଥାଏ ଏବଂ ବିକ୍ରି କରିବା ଟାଇମ୍ ରେ ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ବହୁତ ହଇରାଣ କରିଥାନ୍ତି ସେମାନେ ଦାଦାବଟି ଆମକୁ ମାଗିଥାନ୍ତି କହିଥାନ୍ତି କି କିଛି ପଇସା ଆମକୁ ଦିଅ ନହେଲେ ଆମେ ବିକ୍ରି କରାଇ ଦେବୁନି ନହେଲେ ରାସ୍ତା ସେ ଜାଗାରୁ ଆମେ ବାହାରକୁ ଯିବା ପାଇଁ ରାସ୍ତା ମଧ୍ୟ ଆମକୁ ଛାଡ଼ିନଥାନ୍ତି ଏବଂ ଯଦି ବି ସରକାରଙ୍କୁ ଆମେ ଏହିସବୁ ବିଷୟରେ ଜଣେଇଥାଉ କି ସାର୍ ଏମିତି ପଟା ଦରକାର ଆଉ ରାସ୍ତା ଏମିତି ଛାଡ଼ୁନାହାନ୍ତି ଆଉ ଏହି ସବୁ ବିଷୟରେ ସରକାର ବି ତୁରନ୍ତ ପଦକ୍ଷେପ ନେଇ ନଥାନ୍ତି ବହୁତ ସମୟ ଲଗେଇଥାନ୍ତି ଏବଂ ଲାଞ୍ଚ ମଧ୍ୟ ମାଗିଥାନ୍ତି ତ ସେଥିପ୍ରତି ସେଥିପ୍ରତି ଆପଣ କିଛି ଯୋଜନା ବା ବ୍ୟବସ୍ତା କରାନ୍ତୁ